ଓଡ଼ିଶାର କଳା ଓ କାରିଗରୀ ଅତି ଉଚ୍ଚ କୋଟୀର ଓଡ଼ିଶାର ପାରମ୍ପରିକ କଳା ଏବଂ କାରୁ କାରୁକାର୍ଯ୍ୟ ପାଇଁ ଐତିହରେ ଏହାର ବହୁତ ନାଁ ରହିଛି ଓଡ଼ିଶାର ଐତିହ୍ୟରେ କାହିଁକି ଏବେ ମଧ୍ୟ ପିପିଲିର ଚାନ୍ଦୁଆ କଟକର ଆମର ତାରକସି କାମ ବରହମପୁରର ପିତ୍ତଳ ମାଛ ଓ ପାଟଶାଢ଼ୀ ସମ୍ବଲପୁରର ସମ୍ବଲପୁରୀ ଶାଢ଼ୀ ଏହିପରି ବିଭିନ୍ନ ଜିଲ୍ଲାରେ ବିଭିନ୍ନ କାରୁ କା କାରିଗରୀ କାର୍ଯ୍ୟ ଯୋଗୁଁ ବିଭିନ୍ନ ଜିଲ୍ଲାର ଖ୍ୟାତି ରହିଛି ଏହି କାରିଗରୀ ଓ କଳା ଯୋଗ କଳା ପାଇଁ ଓଡ଼ିଶାର ଗୋଟିଏ ସ୍ୱତନ୍ତ୍ର ସ୍ଥାନ ରହିଛି ବିଶ୍ୱରେ ଏଠାକାର ଲୋକମାନେ ଯେପରିକି ସମ୍ବଲପୁରରେ ଆମର ଯେଉଁ ସମ୍ବଲପୁରୀ ଶାଢ଼ୀ ପ୍ରସ୍ତୁତ କରନ୍ତି ସେମାନେ ନିଜେ ସୂତା କାଟନ୍ତି ନିଜେ ସେଥିରେ ରଙ୍ଗ ଚଢ଼ାନ୍ତି ନିଜେ ହିଁ ଲୁଗା ବୁଣନ୍ତି ଓ ତାକୁ ଓଡ଼ିଶାକୁ ଯୋଗାଇଥାନ୍ତି ଓଡ଼ିଶା କେବଳ ଓଡ଼ିଶାର କାହିଁକି ସମ୍ବଲପୁରୀ ଶାଢ଼ୀର ଚାହିଦା ଓଡ଼ିଶା ବାହାରେ ମଧ୍ୟ ରହିଛି କେବଳ ବସ୍ତ୍ର ବୁଣାରେ କାହିଁ ବସ୍ତ୍ର ବୁଣା ନାହିଁ ଏଠାକାର ଲୋକମାନେ ପଥର ପଥରରେ ପଥରକୁ କାଟି ସୁନ୍ଦର ପଥରକୁ ଖୋଦନ କରି ବହୁତ ସୁନ୍ଦର ସୁନ୍ଦର ମୂର୍ତ୍ତି ମଧ୍ୟ ତିଆରି କରିପାରୁଛନ୍ତି କାଠ ଖୋଦନ କରି କାଠରେ ମଧ୍ୟ ବହୁତ ସୁନ୍ଦର ସୁନ୍ଦର ମୂର୍ତ୍ତି ପିତ୍ତଳର ଧାତୁ ସାମଗ୍ରୀ ଏସବୁ ମଧ୍ୟ ତିଆରି କରନ୍ତି କେବଳ ପିତ୍ତଳ ପଥର କାଠ ନୁହେଁ ଏଠାକାର ଲୋକମାନେ ସୁନାରେ ମଧ୍ୟ ସୁନ୍ଦର ସୁନ୍ଦର ଅଳଙ୍କାର ମଧ୍ୟ ତିଆରି କରନ୍ତି କୁମ୍ଭାର ମଧ୍ୟ ଏଠାରେ ସୁନ୍ଦର ମାଟି ପାତ୍ର ତିଆରି କରେ ଏହିପରି ଭାବରେ ଓଡ଼ିଶାର ପାରମ୍ପରିକ କଳା ଓ କାରିଗରୀ ଗୁଡ଼ିକ ଖ୍ୟାତିଲାଭ କରିଛି ଏହିସବୁ କାରିଗରୀ ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ସେମାନେ କରିଆସୁଛନ୍ତି ଏବଂ କରି ଆସୁଥିବେ ମଧ୍ୟ